ବର୍ତ୍ତମାନ ସମୟରେ ଟେଲି ଯୋଗାଯୋଗ ବ୍ୟବସ୍ଥା ବହୁତ ଖରାପ ହୋଇଅଛି କାରଣ ଏହି ସମୟରେ ସାନ ପିଲାମାନେ ମଧ୍ୟ ଟେଲି ଯୋଗାଯୋଗର ସୁବିଧା ବହୁତ ଖରାପରେ ବ୍ୟବହାର କରନ୍ତି ସାନ ପିଲାମାନେ ମୋବାଇଲ ବ୍ୟବହାର କରନ୍ତି ଏବଂ ମୋବାଇଲରେ ବହୁତ କିଛି ଖରାପ ବି ଥାଏ ଏବଂ ବହୁତ ଭଲ ଥାଏ କିନ୍ତୁ ସାନ ପିଲାମାନେ ବହୁତ ଖରାପ ଦିଗକୁ ଯାଆନ୍ତି ସେମାନେ ଅଧିକ ଟାଇମ ମୋବାଇଲ ବ୍ୟବହାର କରିବା ଯୋଗୁଁ ସେମାନଙ୍କର ବୁଦ୍ଧି ମାଇଣ୍ଡ ଏତେ ଭଲ ଭାବରେ ଚାଲେ ନାହିଁ ଏବଂ ସେମାନେ ବାହାର ବୁଲାବୁଲି ବା ଖେଳ ଖେଳୁ ବି ନାହାନ୍ତି କାରଣ ସେମାନଙ୍କ ଦେହ ବି ଖରାପ ହୁଏ ଗୋଟେ ଜାଗାରେ ବସିକି ମୋବାଇଲ ଦିନ ଟା ଯାକ ଚଲାନ୍ତି ଏଥିପାଇଁ ମୋବାଇଲ ଟେଲି ଯୋଗାଯୋଗ ବହୁତ ଖରାପ ଉପଯୋଗ ହେଉଛି